ଆମ ସଂସ୍କୃତିରେ ନୃତ୍ୟ ଦୁଇ ପ୍ରକାରର ଗୋଟେ ହେଲା କ୍ଲାସିକାଲ ନୃତ୍ୟ ବା ଡ୍ୟାନ୍ସ ଆଉ ଗୋଟେ ହେଲା ମଡ଼ର୍ଣ୍ଣ ଡ୍ୟାନ୍ସ ବର୍ତ୍ତମାନ ମଡ଼ର୍ଣ୍ଣ ଡ୍ୟାନ୍ସକୁ ଅଧିକ ଗୁରୁତ୍ୱ ଦିଆଯାଉଛି କ୍ଲାସିକାଲ ଡ୍ୟାନ୍ସକୁ ଲୋକମାନେ ଆସ୍ତେ ଆସ୍ତେ ଭୁଲିବାରେ ଲାଗିଲେଣି କେଉଁଠି କେତେବେଳେ ଓଡ଼ିଶୀ ଓ ସମ୍ୱଲପୁରୀ ଡ୍ୟାନ୍ସକୁ ଲୋକମାନେ ଅଧିକ ମାତ୍ରାରେ ଆପଣେଇଛନ୍ତି ବା ତାହାକୁ ଅଧିକ ତାହାର ଅଧିକ ସଂସ୍ପର୍ଶରେ ଆସୁଛନ୍ତି କିନ୍ତୁ ବର୍ତ୍ତମାନ ବର୍ତ୍ତମାନ କିନ୍ତୁ ବର୍ତ୍ତମାନ ହେଲା ଅଧିକ ମଡ଼ର୍ଣ୍ଣ ସନ ନୃତ୍ୟକୁ ଲୋକମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା ଯାହା କିଛି ସମୟ ପରେ କିଛି ଦିନ ବା କିଛି ବର୍ଷ ପରେ କ୍ଲାସିକାଲ ଡ୍ୟାନ୍ସକୁ ଅବକ୍ଷୟ କରିବାରେ ଲାଗୁଛି